ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ ଏଇ ଖେଳକୁ ମୁ ବହୁତ ପସନ୍ଦ କରେ ଆଉ ଏଇଥି ପାଇଁ କି ଏଇ ଖେଳ ମାତ୍ର ଆମର ଏଗାର ଜଣ ମେମ୍ବର ଥାଆନ୍ତି ଆଛା ଏଇଟା ଦି'ଟା ଟିମଙ୍କ ସହିତ ଖେଳ ହୋଇଥାଏ ଆଉ ହାର ଜିତ ତ ଲାଗି ରହିଥାଏ କିନ୍ତୁ ଖେଳାଳି ଖେଳିବାକୁ ଯେଉଁ ଇୟେ ସେ ଗୁଡା ମୋତେ ବହୁତ୍ ଭଲ ଲାଗେ ଆଉ ମୋର ବେଶୀ ପସନ୍ଦ ବୋଲିଂ କରିବାକୁ ଆଉ ବୋଲିଂ ମାନେ ମ୍ୟାଚ ମାନଙ୍କରେ ବୋଲିଂ କରି ୱିକେଟ ନେବାରେ ଯେଉଁ ଆନନ୍ଦ ମିଳିଥାଏ ଲୋକ ପ୍ରଶଂସା ବି ମୋତେ ବହୁତ କରନ୍ତି ଓ ମୁ ବି ଭଲ ବୋଲର ହିସାବରେ ଗୋଟେ ମୋତେ ଲୋକ ପସନ୍ଦ କରନ୍ତି ଆଉ କ୍ରିକେଟ ଖେଳ ମୁଁ ପିଲା ଦିନୁ ମୁଁ ଯେମିତିକି ଟେନ୍ତ ପାସ କଲାପରେ ପରେ ବର୍ତ୍ତମାନ ପଚିଶ ବର୍ଷ ଯାଏ ଖେଳି ଆସିଲି ଆଉ ଧିରେ ଧିରେ ଏଇ ଖେଳ ମୋତେ ସବୁଠୁ ବହୁତ ଭଲ ଲାଗେ ସେଇଥି ପାଇଁ କ୍ରିକେଟ ଖେଳକୁ ମୁଁ ପ୍ରାଧାନ୍ୟ ବେଶି ପସନ୍ଦ କରେ